ପାଞ୍ଚଟି ତାରିଖ ହେଉଛି ପାଞ୍ଚ ଫେବୃଆରୀ ଦୁଇ ହଜାର ପନ୍ଦର ବାର ଅଗଷ୍ଟ ଦୁଇ ହଜାର ସତର ତିନି ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠର ସେପ୍ଟେମ୍ବର ଦୁଇ ହଜାର ଏକୋଇଶ ଆଉ ଗୋଟେ ହେଉଛି ପନ୍ଦର ଫେବୃଆରୀ ଦୁଇ ହଜାର ତେଇଶ